ବଲାଙ୍ଗୀର ଜିଲ୍ଲାର ଜଳବାୟୁ ଭଲ ଭାବରେ ଅଛି ଏବଂ ଋତୁ ଗୁଡ଼ିକ ମଧ୍ୟ ଠିକ୍ ସମୟରେ ଠିକ୍ ଭାବରେ ପରିଚାଳିତ ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର ଲୋକମାନଙ୍କର ଦୈନନ୍ଦିନ ଜୀବନ ମଧ୍ୟ ସେହି ଋତୁ ଅନୁସାରେ ସେହି ଜଳବାୟୁ ଅନୁସାରେ ବହୁତ ଭଲ ଭାବରେ କଟାଉଛନ୍ତି ଏବଂ ଦୈନନ୍ଦିନ ଜୀବନ ବି ବହୁତ ଭଲ୍ସେ ସେମାନେ କଟାଉଛନ୍ତି